ବୈଷୟିକଜ୍ଞାନ କୌଶଳ ବହୁତ ବୃଦ୍ଧି ପାଇଛି ତା'ର ସୁଗୁଣ ଅଛି ମଧ୍ୟ ର୍ଦୁଗୁଣ ବି ଅଛି ମୁଁ କିନ୍ତୁ ମୋ ଜୀବନରେ ସୁଗୁଣକୁ ବ୍ୟବହାର କରିଛି ସୁଗୁଣ ଦ୍ୱାରା ମୋର ପଢ଼ାହେଉ ଯାହା ମୁଁ ମୋ ପଢ଼ା ବିଷୟରେ ବୁଝି ନପାରିଲି ଜାଣି ନପାରିଲି ତା'ର ମାନେ କ'ଣ ନ ଜାଣିପାରିଲି ତ ବୈଷୟିକଜ୍ଞାନ କୌଶଳ ଦ୍ୱାରା ତା'ର ବ୍ୟବହାର କରିକି ମୁଁ ସେସବୁ ଜାଣିପାରୁଛି ତା'ପରେ ଆଗ ଯୁଗରେ ବୈଷୟିକ ଜ୍ଞାନ ଓ କୌଶଳ ନଥିଲା ବହୁତ ଲୋକ ବହୁତ କଷ୍ଟରେ ରହୁଥିଲେ ଉଁ କି ଲାଇନ୍ ନଥିଲା କିଛି ଗରମରେ ରହୁଥିଲେ ଏବେ ଲାଇନ୍ ର ବ୍ୟବସ୍ତା ହେଇଯାଇଛି ଏସି ଫ୍ୟାନ୍ ଏସବୁର ବ୍ୟବସ୍ତା ମଧ୍ୟ ହେଇଯାଇଛି ଆଗରୁ ବହୁତ କପଡ଼ା ସଫା କରିବାକୁ ବହୁତ କଷ୍ଟ ହେଉଥିଲା ଗୋଟେ ଗୋଟେ କପଡ଼ା ସବୁ କପଡ଼ାକୁ ସଫା କରିବାକୁ ଆମକୁ ଘଣ୍ଟା ଘଣ୍ଟା ଟାଇମ୍ ଲାଗୁଥିଲା କିନ୍ତୁ ଟେକ୍ନୋଲୋଜି ଆଗେଇଛି ବୈଷୟିକ ଜ୍ଞାନ ଆଗେଇଛି କୌଶଳ ଆଗେଇଛି ଯେହେତୁ ଏବେ ୱାସିଙ୍ଗ୍ ମେସିନ୍ ଦ୍ୱାରା ଆମେ ଘଣ୍ଟାରେ କାମକୁ ଆ ପନ୍ଦର କୋଡ଼ିଏ ମିନିଟ୍ ରେ ସାରିପାରୁଛୁ ବହୁତ କମ୍ ସମୟ ଲାଗୁଛି ଏସବୁ ଆଗେଇଛି ତେଣୁକରି ଅଲଗା ଅଲଗା ଜିନିଷ ମଧ୍ୟ ବହୁତ ରହିଛି ବୈଷୟିକଜ୍ଞାନ ଦ୍ୱାରା ଆମେ ବହୁତ କିଛି ଉପଯୋଗୀ ବହୁତ ଉପଯୋଗୀ ମଧ୍ୟ ହୋଇପାରୁଛୁ ଆଉ ତା'ର ର୍ଦୁଗୁଣ ବି ମଧ୍ୟ ଅଛି କିନ୍ତୁ ମୁଁ ଯେହେତୁ ସୁଗୁଣକୁ କରୁଛି ତେଣୁକରିକି ମୁଁ ସୁଗୁଣ ଦ୍ୱାରା ସବୁକିଛି ଜାଣିପାରୁଛି